ମୁଁ ଏହି ମଧ୍ୟରୁ ପାଞ୍ଚୋଟି ସଂଖ୍ୟା କହିପାରିବି ପ୍ରଥମଟି ହେଲା ଦଶ ହଜାର ଏବଂ ଦ୍ୱୀତୀୟଟି ହେଲା ଚାଳିଶି ହଜାର ଏବଂ ତୃତୀୟଟି ହେଲା ଏକ ଲକ୍ଷ ଏବଂ ଚତୁର୍ଥଟି ହେଲା ପାଞ୍ଚ ଲକ୍ଷ ଏବଂ ପଞ୍ଚମଟି ହେଲା ଆଠ ଲକ୍ଷ